ହଁ ମୁଁ ମୋ ବାଇକ କୁ ଭାରି ଭଲପାଏ ଏବଂ ତାହାର ଯତ୍ନ ନିଏ ଏବଂ ମୁଁ ଯେତେବେଳେ ଯଦି ମୋ ଗାଡ଼ିର କ'ଣ ଟିକିଏ ନାଆକୁ ଖରାପ ହୁଏ ମୁଁ ସାଙ୍ଗେ ସାଙ୍ଗେ ନେଇ ଗ୍ୟାରେଜ ରେ ଦେଖେଇଥାଏ ଏବଂ ତାହା ଠିକ କରିଥାଏ ଯଦି କେତେବେଳେ ମୁଁ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ଚାହେଁ ବା ଯାଏ ତାହେଲେ ମୁଁ ସାଙ୍ଗରେ ହେଲମେଟ ଆଉ ଗାଡ଼ିର ରେଞ୍ଚି ଏବଂ ଗୋଟିଏ ପ୍ଲଗ ଏଗୁଡ଼ିକ ସବୁ ନେଇକି ଯାଇଥାଏ କାହିଁକିନା ଯଦି ବାଟରେ କେତେବେଳେ ଖରାପ ହୋଇଯାଏ ତା'ହେଲେ ମୁଁ କିଛିଟା ଜାଣିଛି ଗାଡ଼ି ବିଷୟରେ ଏବଂ ତାହା ମୁଁ ଠିକ କରିଥାଏ ଏବଂ ଏହା ପାଇଁକା ମୁଁ ବହୁତ ଉତ୍ସାହିତ ହୋଇଥାଏ କାରଣ ଏ ଲମ୍ବା ରାସ୍ତା ଯିବା ବେଳେ ମୁଁ ବାଟରେ ବାଟରେ ଟିକିଏ ଟିକିଏ ଥକାପଣ ହୋଇଥାଏ କିନ୍ତୁ ମୋତେ ବହୁତ ବଢ଼ିଆ ଲାଗିଥାଏ